ଆଜ୍ଞା ମୋର ଗୋଟେ ପାସପୋର୍ଟ ପାସପୋର୍ଟ ଚେଞ୍ଜ୍ କରିବାକୁ ପଡ଼ିବ କାହିଁକି ନା ମୋର ପାସପୋର୍ଟ ଏଇ ନିକଟିରେ ମ୍ୟାରେଜ୍ କଲି ତେଣୁଏହାର ନାମ ପରିବର୍ତ୍ତନ କରିବାକୁ ପଡ଼ିବ ଏହାଦ୍ଵାରାକି ପାସପୋର୍ଟ ପାସପୋର୍ଟ କେମିତି ହେବ ମୁଁ ସେଇଟା ଜାଣିନାହିଁ ଯେ କରିଦିଅନ୍ତୁ ଠିକ୍ ଅଛି କରନ୍ତୁ ମୁଁ କ'ଣ କ'ଣ ଡ଼କ୍ୟୁମେଣ୍ଟ ଦରକାର ମୋତେ ଟିକେ କୁହନ୍ତୁ ଏବଂ ଏପାଇଁ କ'ଣ କ'ଣ ଡ଼କ୍ୟୁମେଣ୍ଟ କହିବା ତ ଫଟୋ ଆଉ କ'ଣ ଦରକାର ଆଧାର କାର୍ଡ଼ ହଉ ହଉ ଠିକ୍ ଅଛି ଏଇଟା ଦିଅନ୍ତୁ କାଲି ଦୋକାନ ଖୋଲା ରହିବି ଆପଣଙ୍କର ଜନ ସେବା କେନ୍ଦ୍ର ହଁ ଠିକ୍ ଅଛି